ଆମ ଗ୍ରାମର ନାମ ମଳିପଡ଼ା ଏକ ଜନବହୁଳ ଗ୍ରାମ ଏଥିରେ ପ୍ରାୟ ହଜାରେ ଲୋକ ବାସ କରନ୍ତି ଆମ ଗ୍ରାମରେ ଡ୍ରେନ୍ଟି ଭାଙ୍ଗି ଯାଇଛି ଯାହା ଫଳରେ ବହୁତ ଆସୁବିଧା ହେଉଛି ବର୍ଷା ହେଲେ ପାଣି ଏକାଠି ଜମା ହେଉଛି ମଶାମାନେ ଡିମ୍ବ ଦେଇ ଛୁଆ ବଂଶବିସ୍ତାର କରୁଛନ୍ତି ତାହାଫଳରେ ହଇଜା ବାନ୍ତି ଜ୍ଵର ଲୋକମାନେ ବହୁତ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀମାନେ ଦରଖାସ୍ତଟିଏ ଲେଖି ବିଡିଓଙ୍କୁ ଦେଇଛୁ ସରକାର ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ଡ୍ରେନ୍ଟି ତିଆରି ହୋଇଗଲେ ଆମେ ଗ୍ରାମବାସୀମାନେ ଚିରୋପକୃତ ହେବୁ ବହୁତ ଲୋକମାନଙ୍କର ବହୁତ ଉପକାର ହେବ